ମୁଁ ତୁମକୁ ତ ପଇସା ଦେଇଥିଲି ତୁମେ ମୋତେ ଖାଇବାକୁ ଦେଇଥାଆନ୍ତ ଏ ଖରାପ ଖାଦ୍ୟ ମୋତେ କ'ଣ ପାଇଁ ଦେଇଥିଲ ତୁମେ ତୁମ ଏବେ ରେଷ୍ଟୁରାଣ୍ଟର ଓନରଙ୍କୁ ଡାକନ୍ତୁ ମୁଁ ତାଙ୍କ ସହିତ ଯୁକ୍ତି କରିବି ତୁମେ ମୋ ସହିତ ଯୁକ୍ତି କ'ଣ ପାଇଁ କରୁଛ ମୁଁ ତୁମକୁ ପଇସା ଦେଇଥିଲି ଖାଦ୍ୟ ପାଇଁ ତୁମେ ମୋତେ ଖରାପ ଖାଦ୍ୟ ଦେଇଛ ତୁମେ ମୋ ସହିତ ଯୁକ୍ତି ନ କରି ତୁମ ରେଷ୍ଟୁରାଣ୍ଟର ଓନରଙ୍କୁ ଡାକନ୍ତୁ ମୋର ତାଙ୍କ ସହ କଥା ହେବ ତା'ପରେ ଡିସାଇଡ଼ ହେବ କି କ'ଣ ଇଏ ଏଇଟା ରେଷ୍ଟୁରାଣ୍ଟ ନାଁ ଅଲଗା କ'ଣ ମୋର ତାକୁ ମୁଁ ତୁମକୁ ପଇସା ଦେଲି ଭଲ ଖାଇବା ପାଇଁ ତୁମେ ମୋତେ ସଢ଼ା ପଚା ଖାଇବାକୁ ଦେଇଛ ଏଥିରୁ ଦୁର୍ଗନ୍ଧ ବାହାରୁଛି ଖାଇବା ଦେଖିବାକୁ ବି ଭଲ ଦେଖାଜାଉ ନାହିଁ କ'ଣ ପାଇଁକା କ'ଣ ପାଇଁ ଏମିତି କାମ କରୁଛ ଏବେ ମୁଁ ପୋଲିସ କେସ୍ କରିବି ତ ଆପ ଆପଣଙ୍କ ନାଁରେ ତୁମ ରେଷ୍ଟୁରାଣ୍ଟ ଓନରଙ୍କୁ ଫାଷ୍ଟ ଡାକନ୍ତୁ ସେମାନଙ୍କ ସହିତ ମୁଁ ତାଙ୍କ ସହିତ ମୁଁ କଥା ହେଇ ସାରିଲା ପରେ ତା'ପରେ ପୋଲିସକୁ ମୁଁ ଡାକିବି ତା'ପରେ ଦେଖେଇବି ଏ ଖାଦ୍ୟକୁ ଫୁଡ଼ି ଫୁଡ଼ ଜେ ଇନ୍ସପେକ୍ଟରଙ୍କୁ ଡାକିବି ସମସ୍ତଙ୍କୁ ଡାକିକି ଦେଖେଇବି ଏ ହୋଟେଲ ନାଁ ଯେମିତି ବଦନାମ ହେବ ରେଷ୍ଟୁରାଣ୍ଟ ନାଁ ଯେମିତି ବଦନାମ ହେବ ଏ ରିଜଟ ନାଁ ସବୁ ବଦନାମ କରିଦେବି ମୁଁ ଏ ରେଷ୍ଟୁରାଣ୍ଟରେ ଖରାପ ଖାଦ୍ୟ ଦିଆହେଉଛି ବୋଲି ସବୁଆଡ଼େ ମୁଁ କହିବି ତା'ପରେ ହୁନରଙ୍କୁ ଓନରଙ୍କୁ ଡାକୁନାହାନ୍ତି ଆପଣ କାଇଁ ମୋ ସହିତ କଥାବାର୍ତ୍ତା ହେଉଛନ୍ତି ଓନରକୁ ଡାକନ୍ତୁ ଓନର ତୁମେ ଓନର ତୁମେ ଏ ଖାଇବା ଯେଉଁମାନେ ସପ୍ଲାଏ କରୁଛ ସବୁ ଲୋକଙ୍କୁ ମୁଁ ଜାଣି ପାରୁନି ତୁମେମାନେ କ'ଣ ଏଇଟା ଲୋକଙ୍କୁ ରୋଗରେ ପକାଉଛ ଏ ଖାଇବା ଖାଇଲେ ତ ମୋର ଅଧିକା ପଇସା ରୋଗରେ ପଳେଇବ ଖାଇବା ଦାମଠୁ ମେଡ଼ିସିନ୍ ଦାମ ତ ଅଧିକା ପଳେଇବା